ଆମ ଘରର ଲୋକମାନେ ବିଜୁ ଜନତା ଦଳ ଦଳ ବିଜେଡ଼ିକୁ ଭୋଟ ଦେଇଥାନ୍ତି କାହିଁକି ନା ଏହି ଏହି ଦଳର ପ୍ରଶାସନିକ ସେବାଗୁଡ଼ିକ ବହୁତ ଭଲ ମଧ୍ୟ ଥାଏ ତ ସେଇ ପ୍ରସଙ୍ଗ ଯେପରିକି ଆମକୁ ଇନ୍ଦିରାବାସ ବି ଦେଇଥାନ୍ତି

ରେ ଗରିବ ଲୋକମାନଙ୍କୁ ବୁଢା ବୁଢ଼ୀ ଯେମିତି ଯେପରିକି ବୁଢା ବୁଢ଼ୀମାନଙ୍କ ପାଇଁ ସରକାରଙ୍କ ତରଫରୁ ପକ୍କା ଘରର ବ୍ୟବସ୍ଥା ମଧ୍ୟ ସେମାନେ କରିଥାନ୍ତି ପକ୍କା ଘରର ବ୍ୟବସ୍ଥା ମଧ୍ୟ କରିଥାନ୍ତି ତା'ପରେ ଏହି ଦଳର କିଛି ଏହି ଦଳରେ ଭଲ ଭଲ ନେତା ମଧ୍ୟ ଅଛନ୍ତି